ଆମ ଗାଁରେ ଯଦି ହାଡ଼ ଭାଙ୍ଗିଯାଏ କାହାର ଯେମିତିକି ମୋ ସ୍ୱାମୀଙ୍କର ହାଡ଼ ଭାଙ୍ଗିଯାଇଥିଲା ମୁଁ ନିଜେ ତାଙ୍କର ଘରୋଇ ଉପଚାର ଆଗ କରିଥିଲି ଯେମିତି ଆମର ବଣ ସେବତୀ ପତ୍ରକୁ ଜଡ଼ା ତେଲରେ ଭାଜିକି କଦଳୀ ପତ୍ରରେ ଥୋଇକରି ତାଙ୍କ ଗୋଡ଼ରେ ବନ୍ଧା ହୋଇଥିଲା ତାକୁ ଘରୋଇ ଉପଚାର କରିବାପରେ ଯଦି ସେଥିରୁ ଉପସମ ନ ମିଳିଲା ଆମ ପ୍ରାଥମିକ ଡାକ୍ତରଙ୍କ ପରାମର୍ଶ ଯେମିତିକି ଡାକ୍ତର ଆମର ସର୍ଜରୀ ଡାକ୍ତର ହାଡ଼ଭଙ୍ଗା ଡାକ୍ତର ଅଛନ୍ତି ତାଙ୍କ ପାଖକୁ ଯାଉ ତାଙ୍କର ପରାମର୍ଶ ନେଉ ଆଉ ପ୍ରଥମେ କିନ୍ତୁ ଆମେ ହାଡ଼ଭାଙ୍ଗି ଗଲେ ଘରୋଇ ଉପଚାର କରିଥାଉ ଯେମିତି ଲହୁଣୀ ଘଷୁ ଜଡ଼ା ତେଲରେ ବଣ ସେବତୀ ପତ୍ରକୁ ଭାଜିକି ବାନ୍ଧୁ ଏହି ସବୁ ଘରୋଇ ଉପଚାର କରିସାରିଲା ପରେ ମେଡ଼ିକାଲର ସାହାଯ୍ୟ ନେଇଥାଉ